ଛୋଟ ଛୋଟ ପଶୁମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକ ଯେପରିକି ଛେଳି ଗାଈ ସେମାନଙ୍କୁ ଛୋଟ ଅବସ୍ଥାରେ କିନା ଦେଖିବାକୁ ବହୁତ ଭଲ ପାଆନ୍ତି ତେଣୁ କରି ସେମାନଙ୍କୁ ପରିଷ୍କାର ରଖିବା ଗୁହାଳ ପରିଷ୍କାର ରଖିବା ସେମାନଙ୍କୁ ଦିନରୁ ଦୁଇ ଟାଇମ ଖାଇବାକୁ ଦେବା ଯେମିତି କି କୁଣ୍ଡା ଚୋକଡ଼ ଇତ୍ୟାଦି ସେମାନଙ୍କୁ ବାହାରକୁ ବୁଲାଇବାକୁ ନେବା ଫ୍ରେସ୍ ଘାସ ଦେବା ଖାଇବାକୁ ଏବଂ ଠିକ ସମୟରେ ଡକ୍ଟରଙ୍କୁ ଡାକି ସେମାନଙ୍କୁ ମେଡ଼ିସିନ ଇଞ୍ଜେକ୍ସନ ଏସବୁ ଦେବା କାହିଁକିନା ସେମାନେ ଛୋଟ ଯେହେତୁ ସେମାନଙ୍କୁ ବିଭିନ ପ୍ରକାର ରୋଗ କିମ୍ବା ଖଣ୍ଡିଆ ହୋଇଗଲେ ବିଭିନ୍ନ ପ୍ରକାର ସେମାନଙ୍କର ଘା ଏସବୁ ହୋଇଯାଇଥାଏ ଆମର ବିଭିନ ପ୍ରକାର ଗାଈ ଅଛନ୍ତି କି ଯେମିତିକି ହରିୟାନା ସିନ୍ଧୀ ଆଉ ଛେଳି ମଧ୍ୟ ଅଛନ୍ତି